ସମାଜର ମଙ୍ଗଳ ପାଇଁ ଯେମିତିକି ସ୍ୱାସ୍ଥ୍ୟ ସେବା ପରିବହନ ସେବା ଶିକ୍ଷାରେ ଯେକୌଣସି ଦିଗରେ ଉନ୍ନତି କରିବା ପାଇଁ ଯେମିତିକି ସହର ଗାଁ ଗ୍ରାମ ମାନଙ୍କୁ ଉନ୍ନତ କରିବା ପାଇଁ ମୋର ସରକାରଙ୍କୁ ଏତିକି ଆହ୍ୱାନମାନ ରହିବ କି ସେମାନଙ୍କୁ ଅନୁରୋଧ ରହିବ ଯଦି ଆମର ଯେଉଁ ନେତା ମନ୍ତ୍ରୀମାନେ ନିର୍ବାଚିତ ହେଉଛନ୍ତି ସେମାନେ ନିର୍ବାଚନ ଲଢ଼ି ସାରିଲା ଜିତି ସାରିଲା ପରେ ସେମାନେ ତାଙ୍କର ଯେତେ ବି ସମୟ ସବୁ ଲୋକମାନଙ୍କୁ ଦେବା ଦରକାର ଲୋକମାନଙ୍କ ସହିତ ସମୟ କଟାଇବା ଦରକାର ଆଉ ସମାଜ ପରିବେଶରେ କଣ ଜିନିଷଟା ହେଉଛି ସେମାନେ ଜାଣି ତାକୁ ଯଦି ସରକାରଙ୍କ କାନରେ ପକାଇ ଆମର ସବୁ କାମକୁ କରି ପାରନ୍ତେ ତାହେଲେ ଆହୁରି ବହୁତ ଭଲ ହେଇପାରନ୍ତା କିନ୍ତୁ ଆଜିର ସେଇ ଦିନରେ ଯେଉଁ ନେତା ମନ୍ତ୍ରୀମାନେ ସେମାନେ ରାଜନୀତିରେ ଜିତି ସାରିଲା ପରେ ସେମାନେ ଆଉ ଲୋକମାନଙ୍କ କଥା କିଛି ବୁଝୁ ନାହାନ୍ତି ସେମାନେ ତାଙ୍କ ନିଜ କଥା ବୁଝୁଛନ୍ତି ସେ ନିଜେ କେମିତି ଭଲରେ ରହିବେ ସେହି କଥାଟା ସେ ଠିକ୍ ଜାଣିଛନ୍ତି କିନ୍ତୁ ଆମର ସମାଜର ଲୋକମାନେ କେମିତି ରହିବେ ତାଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା କେମିତି ରହିବ ପରିବହନର ବ୍ୟବସ୍ଥା କେମିତି ରହିବ ଶିକ୍ଷାର ବ୍ୟବସ୍ଥା କେମିତି ରହିବ ଗରିବ କେମିତି ଲୋପ ପାଇବ ହଁ ଏଇ ଜିନିଷଟାକୁ ସେମାନେ ଦେଖୁ ନାହାନ୍ତି ଯଦି ଏଇ ଜିନିଷଟାକୁ ସରକାରଙ୍କ ଦୃଷ୍ଟି ଗୋଚର କରିବେ ନେତା ମନ୍ତ୍ରୀମାନଙ୍କୁ ଓ ପୁରା ସିଧାସଳଖ ରୋକ ଠୋକରେ ସେମାନଙ୍କୁ କଡ଼ା ତାଗିଦରେ କହିବେ ତାହେଲେ ଆମର ସହର ଗାଁ ରେ ଥିବା ପ୍ରତି ଅନୁଷ୍ଠାନ ଗୁଡ଼ିକ ଭଲ ହୋଇପାରିବ